ମୁଁ ବଗିଚା ବଗିଚା ପାଖରେ ମୁଁ ସେ ଆମର ଯେତେ ଯାହା ଶାଗ ଟିକେ ଅଛି ସେ ଶାଗଟା ଟିକେ ଲଗାଇଦବା ହଁ ସୂର୍ଯ୍ୟମୁଖୀ ଫୁଲ ଲଗାଇଦବା ସାଇଡ଼୍ରେ କିଛି ହବ ନାହିଁ ତା'ର କିଛି କ୍ଷତି ହବ ନାହିଁ ଆମେ ବଗିଚା ପାଖରେ ସାଇଡ଼୍ରେ ଟିକେ ପିଆଜ ଟିକେ ଲଗାଇଦବା କିଛି ହବ ନାହିଁ ତା'ର କ୍ଷତି ହବ ନାହିଁ ଆଲୁ ଟିକେ ଲଗାଇଦବା ତା'ର କିଛି ହବ ନାହିଁ କ୍ଷତି ହବ ନାହିଁ ଆଲୁ ପିଆଜ ଲଗାଇଲେ କିଛି ହବ ନାହିଁ ସୂର୍ଯ୍ୟମୁଖୀ ଫୁଲ ବି ଲଗାଇ ପାରିବା